ମୁଇଁତ ଘରେ ବହୁତ୍ଟେ ଛୁଟିଆ ଛୁଟିଆ ମୂର୍ତ୍ତି ବନାଲିନ ହେଲେ ମୋର୍ ମନେପଡ଼ୁଛେ ଦୁଇ ବର୍ଷ ଆଗ୍ରୁ ମୋତେ ଘାଏ ଆମର୍ ତିହାରେ ଗୋଟେ ମୂର୍ତ୍ତି ବଡ଼୍ ମୂର୍ତ୍ତିଟେ ବନାବାକେ ପଡ଼୍ଲା ଯେହେତୁ ମୋର୍ ବାପା ଟିକେ ଦିହ ଖରାପ୍ ଥିଲା ଆର୍ ମୋର୍ ବାପା ସବୁ ବର୍ଷ ଇନେ ଆସିକି ଦଶରା ମେଢ଼ରେ ଦଶରା ଦୁର୍ଗାଙ୍କର୍ ମୂର୍ତ୍ତି ବନାସନ୍ ବଏଲେ ତାଙ୍କର୍ ଦେହ ଖରାପ୍ ଥିଲାବେଳେ ମୋତେ ବନାବାକେ କହେଲେ ଆର୍ ସେ ମୂର୍ତ୍ତି ଯେତେବେଳେ ବନାଲି ମୋତେ ବହୁତ୍ ଜିନିଷ ନୁଆଁ ନୁଆଁ ଜିନିଷ ଶିଖ୍ବାକେ ପଡ଼୍ଲା ବହୁତ୍ ଆହ୍ୱାନ ବି ସେନ ମତେ ପାଇଲି ଯାହାର ଫଳରେ ମୋତେ ବିଭିନ୍ନପ୍ରକାର୍ ଜିନିଷ କେମତିକି ରଙ୍ଗ ମ୍ୟାଚିଙ୍ଗ୍ କର୍ସନ୍ କେନ୍ତିକିରି ତାର୍ କଲର୍କେ ଠିକ୍ କରାହେବା ଇସବୁ ମୋତେ ସବୁବେଳେ ମତେ ପଚ୍ରାବାକେ ପଡ଼୍ଲା ଆର୍ ଇଟା ମୁଇଁ କର୍ବାର୍ ଲାଗି ମୋର୍ ବାପା ମୋତେ ପ୍ରେରଣା ଦେସନ୍